ହ୍ୟାଲୋ ହଁ ଆପଣ ଶିବଶକ୍ତି ଏଜେନ୍ସିରୁ କହୁଥିଲେ କି ଆଜ୍ଞା ଆଜ୍ଞା ମୁଁ ଏବଂ ମୋର ଫେମିଲି ଏକ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯୋଜନା କରିଥିଲୁ ତ ସେଇଥିପାଇଁ ଆମକୁ ଗୋଟେ ଦୁଇ ଦିନପାଇଁ ଆପଣଙ୍କଠାରେ କାର କିମ୍ବା ବୋଲେରୋ ଗୋଟେ ଦରକାର ଥିଲା ହଁ ଆଜ୍ଞା କାର କିମ୍ବା ବୋଲେରୋ ଯେଉଁଥିରେକି ଆମର ଆଠ ରୁ ଦଶ ଜଣ ବସିପାରିବେ ତ ଆମ ଫାମିଲି ଗୋଟେ ଦୁଇ ଦିନ ପାଇଁ ପୁରୀ ଯିବା ପାଇଁ ଯୋଜନା କରିଛୁ ତ ଆପଣ କହିପାରିବେ ଦୁଇ ଦିନ ପାଇଁ କାର କିମ୍ବା ବୋଲେରୋ ଆଭେଲେବଲ ହେଇପାରିବ କି ଆଜ୍ଞା ତ ତାର ପ୍ରାଇସ ଟା କୁହନ୍ତୁ ଦୁଇ ଦିନ ପାଇଁ ଆମେ ନେଉଥାନ୍ତୁ ଗାଡ଼ିଟାକୁ ଆଠହଜାର ଆଚ୍ଛା ଆପଣ କିଛି ଡିସକାଉଣ୍ଟ କରିପାରିବେକି ସାର୍ ଆଚ୍ଛା ନା ଆମେ ଡ୍ରାଇଭର କିଛି ନବୁନୁ ଆମେ ମୁଁ ନିଜେ ଚଲାଇକି ନେବି ଆଉ ମୁଁ ଆପଣଙ୍କ ପାଖକୁ କାଲି ଆସିକି ମାନେ ଆପଣଙ୍କୁ କଲ କରିବି ଆଉ କାଲି ଆସିକି ଗାଡ଼ିଟା ନେଇଯିବି ତାପରେ ଆମେ ଦୁଇ ଦିନ ଗାଡ଼ିଟା ଯିବୁ ବୁଲିବା ପାଇଁ ତାପରେ ଆପଣଙ୍କୁ ଗାଡ଼ିଟା ଆସିକି ରିଟର୍ଣ୍ଣ କରିଦେବି ଆଉ ସେଇ ଟାଇମରେ ଆପଣଙ୍କୁ ପେମେଣ୍ଟଟା କରିଦେବି ଆଜ୍ଞା ଆଜ୍ଞା ପେମେଣ୍ଟଟା କରିବା ସମୟରେ ମୁଁ ଆପଣଙ୍କୁ କିଛି ଆଡ଼ଭାନ୍ସଟା ଦେଇଦେବି ଆଉ ଗାଡ଼ିଟା ଆଣି ମାନେ ସାରିଲାପରେ ଆପଣଙ୍କୁ ଆଉ ନେକ୍ସଟ ପଇସାଟା ଦେଇଦେବି ଓକେ